ଆମ ସମ୍ପ୍ରଦାୟରେ ବହୁତ ବ୍ୟକ୍ତି ଅଛନ୍ତି ସେଥିମଧ୍ୟରୁ ଆମ ଗାଁରେ ଗୋଟିଏ ଛୁଆ ବହୁତ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରେ ଗୀତ ବି ସିଏ ଶିଖାଏ ଗୀତ ନାଚ ବାଜା ସବୁ ଶିକାଏ ସିଏ ମଧ୍ୟ ଦୂରଦୂରାନ୍ତକୁ ନାଚିବା ପାଇଁ ଯାଏ ସିଏ ବ୍ଲକ୍ ସ୍ତରୀୟ ନେସନାଲ୍ ସ୍ତରୀୟ ରାଜ୍ୟ ସ୍ତରୀୟ ସବୁଜାଗାରୁ ମଧ୍ୟ ସିଏ ପ୍ରାଇଜ୍ ବି ଆଣିଛି ଅନ୍ୟଲୋକଙ୍କୁ ମଧ୍ୟ ସିଏ ନୃତ୍ୟ ଶିଖାଏ ଛଉ ନୃତ୍ୟ ଶିଖାଏ ଛଉ ପୁଣି ଆମର କୀର୍ତ୍ତନ ଝୁମର ଓଡ଼ିଶୀ ଆଧୁନିକ ସବୁ ପ୍ରକାରର ସିଏ ନାଚ ଶିଖାନ୍ତି ବହୁତ ସୁନ୍ଦର ଭଲ ଭାବରେ ସିଏ ନାଚ ଶିଖାନ୍ତି ଆଉ ସେ ବାହାରେ ମଧ୍ୟ ଯାଇକି ନାଚ ଶିଖାନ୍ତି ଅନ୍ୟ ଗାଁକୁ ଯାଇ ବହୁତ ସୁନ୍ଦର ସୁନ୍ଦର ସବୁ ନୃତ୍ୟ ପ୍ରଦର୍ଶନ କରନ୍ତି ଲୋକମାନ ଲୋକମାନେ ତାଙ୍କୁ ଦେଖି ମୁଗ୍ଧ ହେଇପଡ଼ନ୍ତି ତାଙ୍କର ଯେଉଁ ନୃତ୍ୟ ପରିବେଷଣ କରନ୍ତି ସେଇ ନୃତ୍ୟ ପରିବେଷଣକୁ ଦେଖି ଲୋକ ମୁଗ୍ଧ ହେଇଯାଆନ୍ତି